ଯଦି ଆପଣ ପଚାରିବେ ଭାରତର ଖାଦ୍ୟ କିପରି ବା କେଉଁ ଭଳିଆ ମୁଁ ନିଶ୍ଚିନ୍ତ କହିବି ପୁରା ସ୍ଵାଦିଷ୍ଟ କାରଣ ଭାରତରେ ଯେଉଁ ଭଳିଆ ଖାଦ୍ୟ ମିଳିବ ଆଉ କୌଣସି ଜାଗାରେ ସେହି ଭଳିଆ ଖାଦ୍ୟ ମିଳିବନି ମୁଁ ଉଦାହରଣ ଦେଇକି କହୁଛି କିଛିଟା ଖାଦ୍ୟର ନାଆ ଯେମିତିକି ହେଲା ଆମର ମାଛ ବେସର ଗୋଟେ ଖାଇବେ ଖାଇଥିବା ଆଙ୍ଗୁଠି ଚାଟୁଥିବେ ମନେ ପକାଉଥିବେ କି ନାହିଁ ମାଛ ବେସରଟା ମୁଁ ଏହି ଜାଗାରେ ଖାଇକିନା ଆସିଥିଲି ତା' ପରେ ସଜନା ଶାଗ ଗୋଟିଏ ପୁରା ଯାହାକୁ କୁହନ୍ତି ଖାଇବେ ମାନେ ଭୁଲି ପାରିବେନି ଦ୍ଵିତୀୟ ଜିନିଷ ହେଲା ବଡ଼ି ଚୁରା ସବୁଠୁ ମାନେ ବଡ଼ି ଚୁରା ନଥିଲେ ଖାଇବାର ମଜା ଆସେନି ଭାଇ ଜହ୍ନି ପୋସ୍ତକ ସେ ପୁରା ଅଲଗା ପ୍ରକାରର ଖାଇବେ ମାନେ ମନେ ପକାଉଥିବେ ନାହିଁ ମୁଁ ୟା'ଙ୍କ ଘରକୁ ଯାଇଥିଲି ସେ କଣ ଗୋଟାଏ ଭଲ ଜିନିଷ କରିକି ଦେଇଥିଲେ କିନ୍ତୁ ଜହ୍ନିରେ ସେଇଟା ତିଆରି ହୋଇଥିଲା ଆପଣ ଜହ୍ନି ସବୁବେଳେ ଖାଉଛନ୍ତି କିନ୍ତୁ ଜହ୍ନି ପୋସ୍ତକ କେବେ ଖାଇ ନାହାନ୍ତି ଥରେ ବନେଇକି ଖାଇକି ଦେଖନ୍ତୁ କଣ ଲାଗୁଛି ତା'ପରେ ମତେ ଜଣେଇବେ ଆଉ ପଖାଳ ପଖାଳ ନ କହିବା ଭଲ ଭାଇ ପଖାଳ ଏମିତି ଗୋଟେ ଜିନିଷ ମାନେ ଯେତେ ଯୁଆଡ଼େ ଯାଇଥାଆନ୍ତୁ ମାନେ ଆପଣ ଖାଲି ଦୁଇ ଗୁଣ୍ଡା ପଖାଳ ଖାଇଦେବେ ମାନେ କହିବେ କି ମୁଁ ସବୁ ଜିନିଷ ମତେ ଆଉ କିଛି ଦରକାର ନାହିଁ ମୁଁ ପୁରା ଶାନ୍ତି ହୋଇଯିବି ଆଉ ମସଲା କହିଲେ ଆମର ରହୁଛି କି ସାଧାରଣତଃ ମାନେ ଆମେ ଯଦି ଗୋଟେ ଓଡ଼ିଆ ହାଣ୍ଡିଶାଳକୁ ଯିବା ଭାଇ ସାଧାରଣ ମସଲା କହିଲେ ଆମର ଜିରା ଲଙ୍କା ସୋରିଷ ଏହି ସବୁ ରହୁଛି ତା' ସହିତ ଆମେ ଅଦା ଯଦି କିଛି ଗୋଟାଏ ଆମେ ମାନେ କରୁଛେ ଆମିଷ ତରକାରୀ ଫରକାରୀ କରୁଛେ ସେଇଥିରେ ଆମେ ସାଧାରଣତଃ ରହିଲା ଆମର ଡାଲଚିନି ଗୋଟେ ପୋସ୍ତକ ତା ପରେ ରହୁଛି ଆମର ଯେଉଁ ସେଇଟା କ'ଣ ଗୁଜୁରାତି ଏହି ସବୁ ଜିନିଷ ରହୁଛି ଆଉ ଲଙ୍କା ଲଙ୍କା ପୁଣି ଆମର ଆପଣ ଦୁଇ ପ୍ରକାରର ବ୍ୟବହାର କରିପାରିବେ ଗୋଟେ ରାଗ ଯେମିତି ଟୀକା କୁହନ୍ତି ଗୋଟେ ରାଗ ଲଙ୍କା କଲର୍ ପାଇଁ ବି ଅଲଗା ଗୋଟେ ଲଙ୍କା ଆସୁଛି ସେ ଲଙ୍କା ଆଉ ରହିଲା ଯେଉଁ ଲଙ୍କା ରହୁଛି ଆମର ଶୁଖିଲା ଲଙ୍କା ତାକୁ ଆପଣ ଘରେ ଛେଚିକିନା ନିଜେ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ତାର ରାଗ ଆଉ କଲର୍ ଯେମିତି ଆସିବ ବାହାରେ ଯେତେ ଲଙ୍କା ଗୁଣ୍ଡ କିଣନ୍ତୁ ସେ'ଭଳିଆ ପାଇବେନି ଯାହା ହେଲେ କଲର୍ ମାନେ ଟିକେ କମିଯିବ ନହେଲେ ରାଗ ଟିକେ କମିଯିବ ଏଇଟା ଆଉ